ଆମ ଗ୍ରାମର ପନ୍ଦର କୋଡ଼ିଏ ଜଣ ସ୍ତ୍ରୀ ଲୋକ ଆମେ ଏକ ସଂକୀର୍ତ୍ତନ ମଣ୍ଡଳି ଗଠନ କରିଛୁ ଯାହା ଦ୍ୱାରା ପ୍ରତ୍ୟେକ ଦିନ ସଂଧ୍ୟା ବେଳେ ଆମେ କୀର୍ତ୍ତନ କରିଥାଉ ଆମେ ସବୁ ମିଶି କଥା ହେଲୁ ଯେ ପୁରୀ ଦର୍ଶନ କରିକି ଯିବା ପାଇଁ ସେଥିପାଇଁ ଆମେ ଗୋଟିଏ ବସ୍ ରେ ସମସ୍ତେ ରାତି ଚାରିଟାରୁ ଘରୁ ବାହାରିକି ଗଲୁ ଘରୁ ଆମେ ଗାଧୁଆ ପାଧୁଆ କରି ଯାଇଥିଲୁ ସେ ତେଣୁ ସିଧା ଆମେ ପୁରୀ ଦର୍ଶ ବଡ଼ଦାଣ୍ଡରେ ଯାଇ ପହଞ୍ଚିଲୁ ଗାଡ଼ି ଆମ ଗାଡ଼ି ସେଇଠି ବଡ଼ଦାଣ୍ଡରେ ରହିଲା ଆମେ ଅଲଗା ଗାଡ଼ିରେ ଠାକୁର ମନ୍ଦିରଙ୍କ ମନ୍ଦିର ପାଖକୁ ଗଲୁ ପୁରୀରେ ଏବେ ବହୁତ କଟକଣାରେ ଠାକୁର ଦର୍ଶନ କରାଯାଉଛି ଆଗେ ଯିଏ ଯେତେବେଳେ ଗଲେ ଦର୍ଶନ କରୁଥିଲେ ଆମେ ପୁରା ଲାଇନରେ ଠିଆ ହେଲୁ ଠିଆ ହେଲା ପରେ ଅଧ ଘଣ୍ଟା ପରେ ଠାକୁରଙ୍କୁ ବହୁତ ଭଲ ଭାବରେ ଦର୍ଶନ କଲୁ ଆଉ ପାଖରେ ଥିବା ଗୋଟିଏ ମଠର ଲୋକମାନେ ଆମକୁ ଆସି ଡାକି ସେମାନଙ୍କ ମଠକୁ ନେଇ ଆମକୁ ସେଠାରେ କୀର୍ତ୍ତନ କରିବାକୁ କହିଲେ ଏବଂ ସେଠାରେ ସେମାନେ ରୋଷେଇର ବ୍ୟବସ୍ଥା କରି ଆମକୁ ଖାଇବା ପିଇବାକୁ ଦେଇ ସେଠାରୁ ଛାଡ଼ିଲେ